ମୁଁ ପୁରୀରେ ଜନ୍ମଗ୍ରହଣ କରିଛି ପୁରୀ ହେଉଛି ଆମର ଜିଲ୍ଲା ମୁଁ ପୁରୀରେ ଜନ୍ମ ହୋଇଛି ବୋଲି ମୋତେ ଗର୍ବ ଅନୁଭବ କରେ ପୁରୀ ହେଉଛି ଜଗନ୍ନାଥଙ୍କ ତୀର୍ଥ ସ୍ଥାନ ଜଗନ୍ନାଥଙ୍କ ପାଖରେ ରଥଯାତ୍ରା ହେଉଛି ବେଶ୍ ମନୋହର ପୁରୀର ସବୁଠାରୁ ପର୍ବ ବଡ଼ ପର୍ବ ହେଉଛି ରଥଯାତ୍ରା ରଥଯାତ୍ରାରେ ପ୍ରଭୁ ଜଗନ୍ନାଥ ବଳଭଦ୍ର ଏବଂ ମାତା ସୁଭଦ୍ରା ସମସ୍ତେ ଆସି ଦାଣ୍ଡରେ ବୁଲନ୍ତି ଏବଂ ତାଙ୍କ ମାଉସୀ ମା ମନ୍ଦିରକୁ ଯାଇକି ଲୋକମାନଙ୍କୁ ଆନନ୍ଦିତ କରନ୍ତି ରଥ ଦୌଡ଼ି ଧରି ଲୋକମାନେ ସେମାନଙ୍କୁ ଆଗକୁ ନେଇକି ମନ୍ଦିରରୁ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ମଧ୍ୟ ଛାଡ଼ନ୍ତି ରଥଯାତ୍ରାରେ ଗୁଣ୍ଡିଚା ଏବଂ ବାହୁଡ଼ା ମଧ୍ୟ ହୁଏ ଏବଂ ଜଗନ୍ନାଥଙ୍କର ସବୁଠାରୁ ମନୋହର ଜିନିଷ ହେଲା ସୁନା ବେଶ ସୁନା ବେଶ ଦେଖିବାକୁ ଲୋକ ବେଶ୍ ଗହଳି କରନ୍ତି ସବୁ ଦେଶର ଲୋକ ମଧ୍ୟ ରଥଯାତ୍ରା ଦେଖିବାକୁ ଆସନ୍ତି ଆଉ ଏକ ପର୍ବ ହେଲା ଦୀପାବଳି ଦୀପାବଳି ହେଉଛି ରାମଙ୍କ ପାଇଁ ଦୀପାବଳି ପାଳନ କରାଯାଏ ଦୀପାବଳିରେ ସମସ୍ତେ ଘରେ ଘରେ ଦୀପ ଜାଳି ରାମଙ୍କୁ ଅନୁସରଣ କରନ୍ତି ଏବଂ ରାମଙ୍କ ପାଇଁ ଦୀପାବଳୀ ପାଳନ କରି ମନରେ ତାଙ୍କ ପ୍ରତି ଭଲ ପାଇବା ମଧ୍ୟ ଜାଗ୍ରତ କରନ୍ତି ଆଉ ଏକ ପର୍ବ ହେଲା ହୋଲି ହୋଲିରେ ଆମେ ବେଶ୍ ମଜାମସ୍ତି କରୁ ହୋଲି ହେଉଛି ଅବିରର ରଙ୍ଗ ହୋଲିରେ କେହି କାହା ଉପରେ ରାଗଋଷା କରନ୍ତି ନାହିଁ ସମସ୍ତେ ସବୁ ରାଗକୁ ଭୁଲି ଖୁସିରେ ରହିବାକୁ ଚେଷ୍ଟା କରନ୍ତି ହୋଲିରେ ସବୁ ପ୍ରକାରର ରଙ୍ଗରେ ଛୋଟ ପିଲାମାନେ ବଡ଼ ମାନେ ଖେଳ କରିବାକୁ ବହୁତ ଖୁସି ଲାଗେ